କି ଆମ ଦେଶରେ ଡକ୍ଟରଖାନା ତ ଅଛି ତାହାର ଚିକିତ୍ସାଳୟରେ ମେଡ଼ିସିନ୍ ଯାହା ତାହା ସବୁ ଅଛି ତାହା ବହୁତ ମହଙ୍ଗା ଅଛି ଆମର ଚିକିତ୍ସାରେ ହସ୍ପିଟାଲ୍ରେ ଯେତେ ବିି ଗୋଟିଏ ମନେକର ଗୋଟିଏ ରୋଗୀ ବାହାରିଲେ ଯାହାକୁ କ୍ୟାନ୍ସର ରହିଗଲେ ତାହା ଚିକିତ୍ସାରେ ଭଲ ହେଉନାହାନ୍ତି ମୋର ତ ଡ଼ାକ୍ଟରଖାନା ଏବେ ବହୁତ ଖରାପରେ ଚାଲିଛି ସେଥିପାଇଁ ଚିକିତ୍ସାଳୟରେ ଆମର୍ ଯେନ୍ତା ଗରିବ୍ ଲୋକ୍ ପଇସାରେ ଅସୁବିଧା ହୋଇଥାନ୍ତି ସେଥିପାଇଁ ସେ ହସ୍ପିଟାଲ୍ ଯେହେତୁ ବହୁତ ଖରାପ ଅଛି ଆମର ଏହି ହସ୍ପିଟାଲ୍ମାନଙ୍କରେ ରୋଗ ପୀଡ଼ିତ ହୋଇଥାନ୍ତି ଓ ସେଠାରେ ଅନେକ ଲୋକ ମୃତ୍ୟୁବରଣ କରିଥାନ୍ତି ହସ୍ପିଟାଲ୍ରେ ଯେହେତୁ ବହୁତ ଅସୁବିଧା ହେଉଛି ଯେ ସେଠାରେ ଅନେକ ଅନେକ ଅସୁବିଧାରେ ପଡ଼ିଥାନ୍ତି ରୋଗୀମାନେ ତା'ର ଚିକିତ୍ସା ଭଲ ଭାବରେ ହେଉନାହାନ୍ତି ତ ସେଥିପାଇଁ ମୋର ତ ହସ୍ପିଟାଲ୍ ବହୁତ ବେକାରରେ ଚାଲିଛି ହସ୍ପିଟାଲ୍ରେ ଯେହେତୁ ରୋଗୀମାନେ ଯାଆନ୍ତି ଆମ୍ବୁଲାନ୍ସ ଗାଡ଼ି ବି ଭଲ ସମୟରେ ଆସୁନାହାନ୍ତି ଆଉ କୋଭିଡ଼୍ ନାଇଣ୍ଟିନ୍ କୋଭିଡ଼୍ ନାଇଣ୍ଟିନ୍ରେ ସବେ ମତଲବ କେତେ ରୋଗୀମାନେ ବାହାରିଥିଲେ କୋଭିଡ଼୍ ନାଇଣ୍ଟିନ୍ରେ ସବେ ଘରେ ଘରେ ରହି ଥିଲେ ସବେ ତ ରୋଗୀମାନଙ୍କୁ ଚିକିତ୍ସାରେ କରାଯାଉଥିଲା ବହୁତ ଲୋକ ମୃତ୍ୟୁବରଣ କରିଥିଲେ କୋଭିଡ଼୍ ନାଇଣ୍ଟିନ୍ରେ ସବେ ମାସ୍କ୍ ଲଗାଇ ଲଗାଇ ବାହାରକୁ ବାହାରୁଥିଲେ ନ ଲଗାଇଲେ ମତଲବ କୋଭିଡ଼୍ ନାଇଣ୍ଟିନ୍ କରୋନା ଭାଇରସ୍ ଗୋଟିଏ ରୁ ଅନ୍ୟ ଏକ ଲୋକକୁ ଆକର୍ଷିତ କରୁଥିଲା ଯେହେତୁ ସେଥିପାଇଁ ଲୋକମାନେ ଘରେ ଘରେ ରହୁଥିଲେ ଆଉ ମାସ୍କ୍ ଲଗାଉଥିଲେ କୋଭିଡ଼୍ ନାଇଣ୍ଟିନ୍ରେ ଅନେକ ଲୋକଙ୍କୁ ସର୍ଦି ଖାସି ଜ୍ଵର ହେଉଥିଲା ଅନେକ ଲୋକ ମୃତ୍ୟୁବରଣ କରିଥିଲେ କୋଭିଡ଼୍ ନାଇଣ୍ଟିନ୍ ଗୋଟିଏ ଗୋଟିଏ ଘଟଣା ବୋଲି ଆମେ ମାନୁ କୋଭିଡ଼୍ ନାଇଣ୍ଟିନ୍ ଯେହେତୁ ଲୋକମାନଙ୍କ ବହୁତ ସହଜରେ ଆକର୍ଷିତ କରିଥାଏ ଗୋଟିଏ ଲୋକରୁ ଅନ୍ୟ ଏକ ଲୋକକୁ ଆକର୍ଷିତ କରିବା ପାଇଁ ତାହାକୁ ସମୟ ଲାଗେ ନାହିଁ ଯେହେତୁ ଥଣ୍ଡାରେ ସର୍ଦି ଖାସି ଜ୍ଵର ଏହା ହେଉଛି କୋଭିଡ଼୍ ନାଇଣ୍ଟିନ୍ର ଲକ୍ଷଣ କୋଭିଡ଼୍ ନାଇଣ୍ଟିନ୍ ଗୋଟିଏ ବଡ଼ ଘଟଣା ଯେହେତୁ ଏଥିରେ ଲୋକମାନେ ମୃତ୍ୟୁବରଣ କରିଥିଲେ ଆଉ ଅନେକ ଲୋକ ଆଘାତ ହୋଇଥିଲେ କୋଭିଡ଼୍ ନାଇଣ୍ଟିନ୍ରେ ସବୁ ଲୋକ ଘରେ ରହି ରହି ଜୀବନଯାପନ କରୁଥିଲେ ସେଥିରେ ହଁ ଦେଶ ହାହାକାର ହୋଇପଡ଼ିଥିଲା ସେଥିକୁ ଆକର୍ଷଣ କରି କରୋନାକୁ ହଁ ଚାରି ବର୍ଷକୁ ପାଞ୍ଚ ବର୍ଷ କଣ୍ଟିନ୍ୟୁ ଚାଲିଥିଲା ଆଉ ମୋର ଏ ପାଶେ ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ ଗ୍ରାମରେ ଗୋଟିଏ ହସ୍ପିଟାଲ୍ରେ ଗୋଟିଏ ଗୋଟିଏ ଭଲ ଡ଼ାକ୍ଟର ରହିବା ଆବଶ୍ୟକ ଯେହେତୁ ରୋଗୀମାନଙ୍କୁ ଯଦି କିଛି ହେଲେ ହସ୍ପିଟାଲ୍ ଯିବାକୁ ସମୟ ଲାଗିଥାଏ ସେଥିପାଇଁ ଗୋଟିଏ ଗୋଟିଏ ଗ୍ରାମରେ ଡ଼ାକ୍ଟର କମ୍ ସେ କମ୍ ବି ଦୁଇଟା ଦରକାର ଏ ସେଥିପାଇଁ ମୋର ଏହା ହେଉଛି ଆଞ୍ଚଲିକର ସ୍ୱାସ୍ଥ୍ୟ ସେବା ପାଇଁ ଉନ୍ନତ

ଗୋଟିଏ ଗ୍ରାମରେ ଚବିଶ ଘଣ୍ଟା ଡାକ୍ତର ରହିବା ଆବଶ୍ୟକ ଯେହେତୁ ଗୋଟିଏ ରୋଗୀକୁ ଚିକିତ୍ସା କରିବା ପାଇଁ ସହରକୁ ଯିବାକୁ ପଡ଼ିଥାଏ ଯେହେତୁ ତାହାକୁ ସମୟ ଲାଗିଥାଏ କେତେ ଘଟଣା କେନ୍ସର୍ରେ ଲୋକ ମରିଯାଇଛନ୍ତି ସେଥିପାଇଁ ଏହା ହେଉଛି ଡ଼ାକ୍ଟରମାନଙ୍କର ସ୍ୱାସ୍ଥ୍ୟ ସେବା ରୋଗୀମାନଙ୍କୁ କେତେ କେତେ ପ୍ରକାର ରୋଗୀ ହୋଇ ହୋଇଥାଏ ସେଥିପାଇଁ ଚବିଶ ଘଣ୍ଟା ଡାକ୍ତର ରହି ରହିଲେ ଆମକୁ ବହୁତ ସାହାଯ୍ୟ ସାହାଯ୍ୟ ମତଲବ ସ୍ୱାସ୍ଥ୍ୟ କେତେ ସହାୟତା ମିିଲି ପାରିବ